ଆମର ଦ୍ୱିତୀୟ ଉତ୍ପାଦ ହେଉଛି ମୁଦି ମାନେ ରିଙ୍ଗସ୍ ମାନେ ସେଇଟା କି ଯଦି ଆମେ ଯଦି ରିଙ୍ଗସ୍ ମୁଁ ଯଦିବେ ରିଙ୍ଗସ୍ ବ୍ୟବହାର କରୁଛି କି ପିନ୍ଧୁଛି ଗୋଡ଼ରେ କିମ୍ବା ହାତରେ ହେଉ ମୁଁ ସେ ପିନ୍ଧିଲା ପରେ ମାନେ ହାତ ପେନ୍ ହେଉଛି ଯଦି ବେଶୀ ଟାଇଟ୍ ପିନ୍ଧିଥିବି ବେଲେ ହାତ ପେନ୍ ହେଉଛି ନହେଲେ ତ ଗୋଡ଼ ଯଦି ପିନ୍ଧିଥିବି ବେଲେ କୋଉ କାମଟା କରି ରହିଛିି ମାନେ ଗୋଡ଼ ଗୋଡ଼ଟା ଚାଲିଲେ କାଟୁଛି ଆଉ ସେ ମୁଦି ପିନ୍ଧିଲେ ସେ ହାତଯାକ କେମିତି ଗୋଟେ ଲାଗୁଛି ମାନେ ହାତଗୁଡ଼ା ସରି ସରି ଗଲା ଭଳିଆ ଲାଗୁଛି ମୁଦିଟା ସରି ଗଲେ ହାତ ଯାକ ପୁରା ସରୁ ସରୁ ହେଲା ଭଳିଆ ଲାଗୁଛି କେତେଟା ମୁଦିରେ ଯଦି ଡ଼ାହାଣ ହାତରେ ଆମେ ମୁଦି ପିନ୍ଧୁଥିବା ତାହେଲେ କୋଉ କାମ କଲାଠୁ କିନ୍ତି କିନ୍ତି ଗୋଟେ ଲାଗୁଛି ମାନେ ବୁଝା ପଡ଼ୁନି କିଛି ହେଲେ ମୁଦି ବିଷୟରେ ଆଉ ମୁଦି ତ ପ୍ରାୟତଃ କିଣା ମୁଦି ପିନ୍ଧିଲେ ଆମେ ଯୋଉ ଦଶ ଟଙ୍କା କୋଡ଼ିଏ ଟଙ୍କା ଦେଇକିରି କିଣା ମୁୁଦି ଆଣିକି ପ୍ରାୟତଃ ପିନ୍ଧଉଛୁ ନହେଲେ ସେ କିଣା ମୁୁଦି ପିନ୍ଧିଲେ ହାତ ତ ଗୋଟେ ଏଲର୍ଜିକ୍ ଟାଇପ୍ର ହେଇଯାଉଛି ସେ ଏଲର୍ଜିକ୍ ଟାଇପ୍ର ହେଲେ ହାତଗୁଡ଼ା କିନ୍ତି କିନ୍ତି ଗୋଟେ ହେଇଯାଉଛି ଆଉ ସେ ସୁନା ମୁଦି ପିନ୍ଧିଲେ କେତେ ଜଣଙ୍କ ଦେହରେ ସୁନା ମୁଦି ଯାଉଛି ଆଉ କେତ ଜଣଙ୍କ ଦେହରେ ସୁନା ମୁଦି ଯାଉନି ହୀରା ମୁଦି ତ ଆମର ଏଠେ ଖାଲି କିଏ ପିନ୍ଧୁ ନାହାନ୍ତି ସୁନା ମୁଦି କା ଦେହରେ ଯାଉଛି ତ କାହା ଦେହରେ ଯାଉନି ମୁଁ ଦେହରେ ସୁନା ମୁଦି ବି ଯାଉନି କିଣା ମୁଦି ଆଣିକି ପିନ୍ଧିଲେ ହାତଗୁଡ଼ା ଗୋଟେ ଏଲର୍ଜିକ୍ ଟାଇପ୍ର ହେଇକି ସେ ହାତଗୁଡ଼ାକ ବହୁତ ପେନ୍ ହେଉଛି କାଢ଼ିଲେ ଯାଇ ଭଲ ଲାଗୁଛି ମୁଦି ମୁଦିର ମୁଦି ପିନ୍ଧିଲେ ସୁନ୍ଦର ତ ଦେଖାଯାଉଛି କିନ୍ତୁ ତା'ର ବ୍ୟାଡ଼୍ ଇଫେକ୍ଟ ଯାକ କିଛି ବହୁତ ଅଛି ସେଥିପାଇଁ ହେଲେ ମୁଦିରେ ଗୋଟେ ନକରାତ୍ମକ ଅନୁଭୂତି ଆଉ